ହଁ ମୁଁ ଓଡ଼ିଆରେ ଅନେକ ଆଞ୍ଚଳିକ ଉପଭାଷା ଶିଖିଛି କିନ୍ତୁ କେବେ ବ୍ୟବହାର କରିନି ଯେମିତିକି ମୋ ନନା କୁହେ କଂସା ତା ତା ସାଙ୍ଗମାନେ କଂସାକୁ ଫେଲା କୁହନ୍ତି ଆଉ ବାହାର ରହିକି ପଢ଼ୁଥିଲି ଯେତେବେଳେ ମୁଁ କ'ଣ କୁହେ ମୋର କିଛି ସାଙ୍ଗ ଅଛନ୍ତି କୁହନ୍ତି କିରା ଆଉ ମୋ ଦେଇ ଗୋଟେ ବାହା ହୋଇଛି ଆଉ ଗୋଟେ ଗାଁରେ ଆମେ କହୁ ଖାଇବି ତାଙ୍କ ଗାଁରେ କୁହନ୍ତି ଖାଇବି ଖାଇମି ଆଉ ଆଉ ତାଙ୍କ ଗାଁରେ ବି କୁହନ୍ତି ଯିବି ଆମେ କହୁ ସେମାନେ କୁହନ୍ତି ଯିମି କିଛି ସାଙ୍ଗ କୁହନ୍ତି ହେଇଟି ଆମର ଏଇଠି କୁହନ୍ତି ହେଇକିନା ଆଉ ଆଉ କିଛି ଲୋକ କୁହନ୍ତି ସେଇଟା ଆଉ ଆଉ ଗୋଟେ ଅଞ୍ଚଳରେ ସେଇଠି କୁହନ୍ତି ସେଟାକୁ ସେରା